ହଁ ଆମ ଗାଁ ବିଦ୍ୟାଳୟରେ ପାଠାଗାର ଥିଲା ମୋର ଜଣେ ସାର୍ ଥିଲେ ରାଜେନ୍ଦ୍ର ପାଣିିଗ୍ରାହୀ ସେ ପାଠାଗାରର ବୁଝୁଥିଲେ ସେ ଆମ ପିଲାମାନଙ୍କୁ ବହୁତ ଆଗ୍ରହ ସୃଷ୍ଟି କରୁଥିଲେ ମୁଁ ଗପ ବହି ଗୁଡ଼ିକ ପଢ଼ିବାକୁ ଭାରି ଖୁସି ହେଉଥିଲି ଏକଲବ୍ୟ ଗୁରୁ ଦକ୍ଷିଣା କାହାଣୀ ଭାରି ଭଲ ଲାଗେ ଏକଲବ୍ୟ ଯୁଦ୍ଧ ବିଦ୍ୟାରେ ନିପୁଣ ଥିଲେ ସେ ଯୁଦ୍ଧ ବିଦ୍ୟା ପାଇଁ ଆଦର୍ଶ ମାନି ମାନିଥିଲେ ଗୁରୁ ଦ୍ରୋଣାଚାର୍ଯ୍ୟ ଏକଲବ୍ୟକୁ ଯୁଦ୍ଧ ବିଦ୍ୟା ଶିକ୍ଷା ଦେଇନଥିଲେ ସେ ତାହାକୁ ଗୁରୁ ବୋଲି ମାନୁଥିଲେ ଏବଂ ସମୟ ସେ ଆବଶ୍ୟକ ପଡ଼ିଲା ଗୁରୁଦକ୍ଷିଣା ଦେବା ପାଇଁ ଗୁରୁ ତାହାଙ୍କୁ ଗୁରୁଦକ୍ଷିଣା ମାଗିଲେ ଏବଂ ସେ ନିଜର ବୃଦ୍ଧା ଆଙ୍ଗୁଠି ଦକ୍ଷିଣା ଦେଇଥିଲା